ହଁ ବାପ ଆମ ଅଞ୍ଚଳରେ ତ ଅନେକ ପ୍ରକାର ଖେଳ ଖେଳାଯାଏ ଏଇ ସେଥିମଧ୍ୟ ସେଥିରେ ଯେମିତି କବାଡ଼ି ବାଗୁଡ଼ି ଡ଼ାଳି ମାଙ୍କୁଡ଼ି କ୍ରିକେଟ୍ ଫୁଟବଲ୍ ଭଲିବଲ୍ ତାସ ଖେଳ ଲୁଡ଼ୁ ଖେଳ ଏମିତି ତ ଅନେକ ପ୍ରକାର ଖେଳ ହୁଏ ଆଉ ପାରମ୍ପରିକ ଖେଳ କହିଲେ ବାଗୁଡ଼ି ଭଲି ଫୁଟବଲ୍ କ୍ରିକେଟ୍ ଏଇସବୁ ଅଛି ଆମେ ଆମ ପିଲାବେଳେ ସବୁ ବାଗୁଡ଼ି ରଜ ରଜପର୍ବ ହେଲେ ବାଗୁଡ଼ି କବାଡ଼ି ଫୁଟବଲ୍ ଭଲିବଲ୍ ଏଇଭଳିଆ ସବୁ ଖେଳ ଖେଳନ୍ତି ଆଉ ମୋତେ ସବୁଠୁଁ ଭଲ ଲାଗେ ଫୁଟବଲ୍ ଖେଳ ବାଗୁଡ଼ି ଖେଳ କାହିଁକିନା ଏଇସବୁ ଖେଳରେ ଏସବୁ ରଜରେ କ'ଣ ହୁଏ ନା ପ୍ରତିଯୋଗିତା କରାଯାଏ ପ୍ରତିଯୋଗିତା କରି ଆଖ ପାଖର ଗାଁମାନଙ୍କରେ ଯେଉଁଠି ଯେଉଁ ଦଳ ଅଛନ୍ତି ବାଗୁଡ଼ି ଦଳ କବାଡ଼ି ଦଳ ଭଲିବଲ୍ ଫୁଟବଲ୍ ତ ସେମାନଙ୍କୁ ସମସ୍ତଙ୍କୁ ଏଇ ଗୋଟିଏ ଜାଗାରେ ଆୟୋଜନ କରି ପ୍ରତିଯୋଗିତା ଆୟୋଜନ କରି ସେମାନଙ୍କୁ ସବୁ ଦଳମାନଙ୍କୁ ଡକାଯାଏ ତ ସେମାନେ ଆସନ୍ତି ସେମାନଙ୍କର ଖେଳ ଦେଖାନ୍ତି ଆଉ ଏ ଖେଳ ଦେଖାଇ ଯେଉଁ ଦଳ ଜିତେ ସେଦିନ ଖେଳେରେ ଦୁଇ ଦୁଇଦଳ ଖେଳନ୍ତି ତା'ଭିତରୁ ଯେଉଁ ଦଳ ଜିତେ ତାଙ୍କୁ ସବୁ ପ୍ରାଇଜ୍ ଦିଆଯାଏ